ହ୍ୟାଲୋ ସାର୍ ନମସ୍କାର ସାର୍ ସ୍ଵିଗୀ କମ୍ପାନିରୁ କହୁଥିଲେ କି ହଁ ସାର୍ ନ ଆପଣଙ୍କ ଯୋଉ ପିଲା ପଠେଇଥିଲେ ଆପଣ ବହୁତ ଭଲପିଲା ଥିଲେ ହଁ ନାଇ ଏକ୍ଚୌଲି ତାଙ୍କୁ ରେଟିଙ୍ଗ୍ ଦେବାର ଥିଲା ସେ ଯାହାବି ମାନେ ଡେଲିଭେରୀ କରିଛନ୍ତି ବହୁତ ଭଲ ଡେଲିଭରୀ କରିଛନ୍ତି ବହୁତ ଜଲ୍ଦି ବି କରିଛନ୍ତି ଆଉ ଆପଣଙ୍କର ପିଲା ବି ବହୁତ ଇନୋସେଣ୍ଟ୍ ଭଳିଆ ପିଲା ଆପଣଙ୍କର ରଖିଚନ୍ତି ବି ଯାହାହଉ ଭଲ ଏତେ ଜଲ୍ଦି ଏତେମାନେ କ୍ଵିକ୍ ଟାଇମ୍ ରେ ଆସିକିନା ଆପଣ ମୋତେ ହେଲ୍ପ୍ କଲେ ଯାହାହେଉ ଧନ୍ୟବାଦ କଥା ଆପଣ ପିଲାକୁ ବି ଯାହାହେଉ ସେତିକି ଆପଣଙ୍କୁ ଖାଇବା ବି ବି ଭଲ ହେଇଥିଲା ଖାଇବା ଆପଣଙ୍କର ମାନେ ବହୁତ ଭଲ ହେଇଥିଲା ଗରମ ବି ଥିଲା ବହୁତ ମାନେ ଯତ୍ନରେ ସହିତ ନେଇକିନା ଆସିକିନା ମୋତେ ଦେଲା ସେଇଥିପାଇଁ ମୁଁ ଧନ୍ୟବାଦ ଦବାକୁ ଚାହୁଁଛି ସେ ପିଲାକୁ ସେ ବିକାଶ ବୋଲି ଆପଣଙ୍କର ସେଇ ପିଲାଟାକୁ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି